ହୁଁ ଆପଣଙ୍କର ଚାଉମିନ୍ ଦୋକାନ ଅଛି କି ଉଁ ହୁଁ ଆଉ ଚାଉମିନ୍ ବେପାର କେମିତି ହେଉଛି ହଉ ଠିକ୍ ଅଛି ବେଙ୍ଗଲୋର୍କୁ ଆସନ୍ତୁ ସେଠି ଆମର ଶହେ ଟଙ୍କା ଚାଉମିନ୍ ପ୍ଲେଟ୍ ହୋଇଯାଉଛି ଆପଣଙ୍କର ଏଠି କମ୍ ରେଟ୍ରେ ହେଉଛି ସେଥିପାଇଁ ହେଉନି ନା ଆପଣ ଆସନ୍ତୁ ବେଙ୍ଗଲୋର୍ ବେଙ୍ଗଲୋରରେ ବହୁତ ଭଲ ବେପାର ହେଉଛି ସବୁ ପ୍ରକାର ବିଜିନେସ୍ ହେଉଛି ଭଲ ଲାଭ ହେଉଛି ସେଠି ଦୋକାନ ଗୋଟେ ଖୋଲିବେ ସେଠି ଭଲ ଚାଉମିନ୍ ଯୋଉ ପ୍ରକାର କରିବେ ଭଲ ଭଲ ଚାଲିବ ଏଠି ବି ତ ଚାଉମିନ୍ ପ୍ଲେଟ୍ ହୁଁ ହଁ ସେଥିପାଇଁ ଗାଁରେ ଚଳୁନି ଆଉ ଆମ ସିୟାଡ଼େ ଗଲେ ବହିତ ଭଲରେ ଚଳିବ ସେଥିଲାଗି ଆମ ସାଙ୍ଗରେ ଚାଲ ବେଙ୍ଗଲୋରରେ ରହିବ ସେଠି ଭଲ ବେପାର ହେବ ସେଠି ଭଲରେ ବିଜିନେସ୍ କରିବ ହଉ ମୁଁ ଦେଖି ଦେବି ତୁମେ ତ ମାନେ ପୁରା ରେଡ଼ି ହୋଇ ଥାଅ ଆଉ ମୁଁ ନେକ୍ସଟ୍ ଟାଇମ୍ ଆସିଲେ ତୁମକୁ ଧରି କିରି ଯିବି ତୁମେ ଯିବ ମୋ ସହିତ ଆମ ଓଡ଼ିଶାର ଚାଇମିନ୍ଟା ଯାହା ହେଲେ ଭଲ ଆଉ ହଁ ହଁ ଭଲରେ ଭଲ ଚାଉମିନ୍ ବା କରି ଜାଣିଲେ ସବୁଠୁ ଭଲ ଚାଉମିନ୍ ହଁ ବହୁସାରା ଦୋକାନ ଥିଲେ ବି ଭଲ ଚଳିବ ନା ଯୋଉଠି ଭଲ ବ୍ୟବହାର ଆପଣ ଯଦି ଭଲ ଦେଲେ ସେଠିକି ଭଲ କଷ୍ଟମର୍ ଯିବେ ଯୋଉଠି ଭଲ ବ୍ୟବହାର ନ ପାଇବେ ସେଠିକି ଯିବେନି ନା ହୁଁ ହୁଁ ହଉ ଭଲ ଜାଗା ଦେଖିଲେ ଆସିବ ଆଉ ଆପଣ ଆଗ ଆସନ୍ତୁ ଜାଗା ଦେଖନ୍ତୁ ତାପରେ ଯାଇ କହିବେ ହଉ ହଉ ଠିକ୍ ଅଛି ତୁମେ ଆସ ହଉ ଦେଖିବା ଆଉ ଆଉ କ'ଣ ପଚାରାଇବେ ଯଦି ପଚାରନ୍ତୁ